ଓଡ଼ିଶାରେ ମୁଖ୍ୟ ସ୍ୱଚ୍ଛ ସେବା କେନ୍ଦ୍ର ହେଉଛି ଡ଼କ୍ଟରଖାନା ସେଇଠି ବ୍ୟବହୃତ ହେଉଛି ଏବଂ ରୋଗୀମାନେ ରୋଗଗ୍ରସ୍ତ ହୋଇପଡ଼ୁଛି ସେହିଟି ଡ଼କ୍ଟରଖାନାରେ ଆଗରେ କୌଣସି ପ୍ରକାରର ଉପକାରିତା କର କରିପାରୁନଥିଲେ ଏବେ ଆମ ଦେଶର ବହୁତ ଡ଼େଭଲପମେଣ୍ଟ ହୋଇଛି ସେହିଟି ରୋଗୀମାନେ ଆଗରେ ଯେମିତି ରକ୍ତ ପାଉନଥିଲେ ରକ୍ତ ପାଇ ମୃତ୍ୟୁବରଣ କରୁଥିଲେ କିମ୍ବା କୌଣସି ଔଷଧ ପାଇ ଛଟପଟ କରୁଥିଲେ ସେମାନେ ଏବେ ଆଉ ସେମିତି ହିନସ୍ତାରେ ପଡ଼ିବାକୁ ହେଉନାହିଁ ଆମ ଦେଶରେ ଏବଂ ଆମ ଡ଼ାକ୍ତରଖାନାରେ ସବୁ ଔଷଧର ବ୍ୟବସ୍ଥା ହୋଇଯାଇଛି ଏବଂ ଯାହା ସବୁ ମେସିନ୍ ମେସିନ୍ ଜାତୀୟ ଯନ୍ତ୍ରପାତି ସାହାଯ୍ୟରେ ମଣିଷର ଚେକ୍ ଅପ୍ ହେଉପାରୁ ହୋଇପାରୁନଥିଲେ ସେସବୁ ହେଉ ହୋଇଯାଉଛି ଆମର ଏଇଠି ଆଉ ଆମ ମେଡ଼ିକାଲ୍ରେ କିମ୍ବା ଆମ ଡ଼କ୍ଟରଖାନାରେ ଏହିସବୁ ରୋଗର ଉପକାରିତା ହେଇଯାଉଛି ଆମର ଏଇଠି ଲୋକମାନେ ଆମ୍ବୁଲାନ୍ସର ଅଭାବ ଆଗରୁ ଥିଲା ଏବେ ଆଉ ନାହିଁ ଆମର ଏଇଠି ବହୁତ ଗାଡ଼ି ଚଲାବୁଲା ହେଉଛି ଆମ ଡ଼କ୍ଟରଖାନାରେ ବହୁତ ଡ଼କ୍ଟର୍ ବି ଅଛନ୍ତି ଯେହେତୁ ମଣିଷକୁ ଆଉ ବିପଦ ଗ୍ରସ୍ତରେ ପଡ଼ିବାକୁ ହେଉନାହିଁ ଆମ ଡ଼ାକ୍ଟରଖାନାରେ ଯେମିତି ଲୋକମାନେ ଆଗରେ ଖାଦ୍ୟ ପାଉନଥିଲେ ଏବେ ସେହି ସମସ୍ୟା ଆଉ ସେମିତି ଯାକ ନାହିଁ ଏବେ ଆମ ଡ଼ାକ୍ତରଖାନାରେ ଖାଦ୍ୟ ଖାଇବାକୁ ଦେଉଛନ୍ତି ଖାଦ୍ୟ ଅଣ୍ଡା ରୋଗୀମାନଙ୍କୁ କ୍ଷୀର ସବୁକିଛି ଦେଉଛନ୍ତି